କୃଷକମାନେ ସାଧାରଣତଃ ପଶୁପାଳନ କରିଥାନ୍ତି କାରଣ ସେମାନେ ଚାଷ ଜମିରେ ପଶୁମାନଙ୍କୁ ବ୍ୟବହାର କରନ୍ତି ଓ ସେମାନଙ୍କର ଯେଉଁ ବର୍ଜ୍ୟ ବସ୍ତୁ ଯେମିତିକି ଗୋବର ମୂତ ଏହିସବୁ ପଦାର୍ଥ ଗୁଡ଼ିକୁ ସେମାନେ ନଷ୍ଟ ନ କରି ସେ ଗୁଡ଼ିକ କମ୍ପୋଷ୍ଟ ଓ ସାର ବନାଇବାପାଇଁ ଏକ ଜାଗାରେ ଏକାଠି କରି ରଖିବା କଥା ଏକ ପରିଷ୍କାର ବା ଶୁଖିଲା ସ୍ଥାନରେ ରଖିବା କିଛି ଦିନ ଏକ ମାସ ଦୁଇ ମାସ ହୋଇସାରିବା ପରେ ସେଥିରେ ଦୁଇ ମାସ ପର୍ଯ୍ୟନ୍ତ ସେଥିରେ ପ୍ରଥମେ ଏକାଠି କରି ରଖିବା ଏହା ପରେ ଘରର ଯେମିତି କି ପରିବା ଚୋପା ଅଳିଆ ଆବର୍ଜନା ବାରିବଗିଚାର ଶୁଖିଲା ପତ୍ର ଗୁଡ଼ିକୁ ନେଇ ସେଥିରେ ପକାଇ ଏହା ସବୁ ରହି ରହିକି ବିଭିନ୍ନ ପ୍ରକାରର ଅଣୁ କୀଟଜୀବ ମାନଙ୍କ ସେ ଗୁଡ଼ାକୁ କ'ଣ ଜିଆ ଗୁଡ଼ିକ କ'ଣ ସେଗୁଡ଼ାକୁ ଉପରତଳ କରି କମ୍ପୋଷ୍ଟ ବା ସାର ବନେଇ ଦେଇ ପାରିଥା'ନ୍ତି ଯାହାକୁ କି ଆମ ନିଜ ଚାଷ ଜମି ଓ ଫସଲରେ ବାଡ଼ି ବଗିଚାରେ ଯେଉଁ ଫସଲ କରୁଛେ ସେଥିରେ ଆମେ ପକାଇ ପାରିବା ଏହି ସବୁ ଜିନିଷ ଯେମିତି ନଷ୍ଟ ନ ହୁଏ ଆମେ ଏଥି ପାଇଁ ବିଭିନ୍ନ ପ୍ରକାରର ଉପାୟଗୁଡ଼ିକ କରିପାରିବା ଯେମିତି ଘରଠାରୁ ଦୂରରେ ବ୍ୟବହାର ହେଉନଥିବା ଘର ଭିତରେ ଏହିସବୁ ଜିନଷ ଗୁଡ଼ିକ ରଖିବା ଯେ ଯେମିତିକି ସେଥିରେ କିଛି ପାଣି ବାଜିବନାହିଁ କି ପବନ କି ବାହାରର ଅଳିଆ ଆବର୍ଜନା ନ ପଡ଼େ ସେଥିପ୍ରତି ଆମେ ଧ୍ୟାନ ଦେବା ଏହି ସବୁ ଉପାୟରେ ଆମେ କମ୍ପୋଷ୍ଟ ଓ ସାର ଗୁଡ଼ିକୁ ନଷ୍ଟ ନକରି ଭଲ କି ଭଲ ଭାବରେ ରଖିପାରିବା